ଓଜନ କମାଇବାକୁ ଆମ ଗ୍ରାମରେ କିଛି ଆୟୁର୍ବେଦିକ ଉପଚାର ଅଛି ବର୍ତ୍ତମାନ ଆମ ଗ୍ରାମରେ ପାଞ୍ଚଶହ ଲୋକ ବସବାସ କରୁଛନ୍ତି ଆମ ଗ୍ରାମରେ ତିରିଶ ପ୍ରତିଶତ ଲୋକ ମୋଟା ଅଟନ୍ତି ମୋଟା ହେଲେ ସେହି ଲୋକମାନଙ୍କୁ ବହୁତ ପ୍ରକାରର ରୋଗ ଆକ୍ରମଣ କରିଥାଏ ମୋଟା ଲୋକମାନଙ୍କ ଭିତରେ ବ୍ଲଡ଼ ପ୍ରେସର ମଧୁମୟ ଆଉ ଅନେକ ରୋଗ ଦେଖାଯାଏ ସେହି ଲୋକମାନଙ୍କୁ ଠିକ୍ କରିବା ପାଇଁ ଆମ ଗ୍ରାମରେ ଗୋଟିଏ ବୈଦ୍ୟ ଅଛି ସେହି ବୈଦ୍ୟ କିଛି ଆୟୁର୍ବେଦିକ ଔଷଧ ଦିଅନ୍ତି ଗରମ ପାଣିରେ ମହୁ ମିଶାଇ ଖାଇବା ପାଇଁ କୁହନ୍ତି କିଛି ଖାଦ୍ୟ କମ୍ ଖାଇବା ପାଇଁ କୁହାଯାଇଛି ଦିନକୁ ଭାତ ଥରେ ଓ ରୁଟି ଦୁଇଥରଖାଇବା ପାଇଁ ମଧ୍ୟ କୁହନ୍ତି ଏବଂ ସେମାନକୁ ସକାଳେ ସନ୍ଧ୍ୟାରେ ଦୌଡ଼ିବା ଓ ଚାଲିବା ପାଇଁ କୁହାଯାଇଛି କିଛି ଶାରୀରିକ ପରିଶ୍ରମ ମଧ୍ୟ କରିବା ପାଇଁ କୁହାଯାଇଛି